କୃଷକମାନଙ୍କ ପାଇଁ ସରକାର ବହୁତ ସୁବିଧା କରିିଲେଣି ସେମାନଙ୍କ ପାଇଁ କମ୍ ମୂଲ୍ୟରେ ବି ବିଦ୍ୟୁତ୍ ଯୋଗେଇ ଦେଲେଣି ସେମାନଙ୍କ ପାଇଁ ଲୋଡ଼ ସେଠି ସେଣ୍ ସେଠିଟ କରିିଲେଣି ବାହାରି ବାହାର ଦ୍ୱାରା କୃଷକମାନେ ବିଭିନ୍ନ ସମସ୍ୟାର ସବୁ ସମୁଖୀନ ହେଉଛନ୍ତି ଏମାନେ ପ୍ରତ୍ୟେକ ଦିନ ନୂଆ ନୂଆ ସମସ୍ୟାରେ ସମ୍ମୁଖୀନ ହୋଇଛନ୍ତି